ଲାଇସେନ୍ସ ତମର ନାହିଁ ହଁ ମୋର ଯେଉଁ ଘରେ ଫୁଲିିକି ନାହିଁ ପରା ସାର୍ ଘରେ ଛାଡ଼ି ଦେଇ ଖୁଲିଯାଇଛି ସାର୍ ଆଉ ସାର୍ ଭୁଲ ହେଇଗଲା ଆଜି ପଇସା ନେଇକି ଛାଡ଼ି ଦିଅନ୍ତୁ ସାର୍ ଟିକେ ଆଉ

ହଁ ଆଜ୍ଞା ଦୁଇ ହଜାର ନାଇଁ ସାର୍ ପାଞ୍ଚଶହ ସାର୍ ଆମେ ଗରିବ ଲୋକ ଆଉ ପାଞ୍ଚଶହ ଟଙ୍କା ଦେବି ସାର୍ ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ପାଞ୍ଚଶହ ଟଙ୍କା ଦେବି

ହଁ ଆଜ୍ଞା ଦେଇଦବା ସାର୍ ଆଉ ଭୁଲ ହବନି ଆଉ କେବେ ଆଉ